ହଁ ଟିକେ ଡେରି ହେଇଗଲା ଆସିବାରେ ଆଉ କାମ ତ ମୋର ଯେତିକି କରିବାର କଥା କରୁଛି ଆଉ ତ ଆପଣଙ୍କ ମନକୁ ଆସୁନି ବୋଲି ମୁଁ କ'ଣ କରିବି ମୁଁ ଠିକ୍ରେ କରିଥିଲି ପିଲାମାନେ ଚଢ଼ିକି ଏମିତି ବେଡ଼୍ ସିଟ୍ ହେଇକା ଇଏ କରିଦେଉଛନ୍ତି ତା'ବୋଲି କ'ଣ ମୋର ଇଏ ମୁଁ ଯେଉଁ ଯେତିକି କରିବାର କର୍ତ୍ତବ୍ୟ ମୁଁ ମୋର କରୁଛି ମୋର ଶୁଣନ୍ତୁ ମ୍ୟାଡ଼ମ ମୋର ଯେତିକି କାମ କରିବାର କଥା ମୁଁ କରିଛି ମୋ ମୋ ଭଲ କାମ କରୁଛି ପିଲାମାନେ ତ ଇଏ କରିଦେଉଛନ୍ତି ସବୁଆଡ଼ୁ ଖେଳା ଖେଳି କରିଦେଉଛନ୍ତି ମୁଁ ଯେତେ ସଜାଡ଼ିକି ଜିନିଷପତ୍ର ରଖିଲେ କ'ଣ ହବ ଆଉ ଆପଣ ଆସିଲା ବେଳକୁ ଏମିତି ସବୁ ଅସଜଡ଼ା ହିଁ ଆପଣ ମତେ ଦୋଷ ଦେଉଛନ୍ତି ତା'ବୋଲି ମୁଁ କ'ଣ କରିବି ଆପଣ ମୋ କଥା ଯଦି ମୋ କାମ ଯଦି ଆପଣ ମୋ ମୁଁ ତ ଆପଣଙ୍କୁ କାମ ଠିକ୍ରେ କରୁଛି ମୁଁ ଯାହା ସାଙ୍ଗରେ ଗପିଲେ ସେଥିରେ କ'ଣ ଅଛି ମୁଁ ତ ମୋ କାମ କରୁଛି ନା ଠିକ୍ରେ ମୁଁ କାମ କରୁଛି ଠିକ୍ରେ ମୋ କାମ କରୁଛି ଠିକ୍ ଟାଇମ୍ରେ ଆସୁଛି ଟିକେ ଡେରି ହେଇଯାଉଛି ପିଲାମାନଙ୍କ ଲାଗି